ସ୍ଵୟଂସହାୟକ ଗୋଷ୍ଠୀ ବିଷୟରେ ମୋର ମତା ମତ ଇଟା ଯେ ବହୁତ ବଢ଼ିଆଁ ଗୋଷ୍ଠୀଟେ ଇଟା ସରକାର ଯେନ୍ ଗୋଷ୍ଠୀ ବନା ହେଇଛେ ଆଉର ମହିଳାମାନଙ୍କୁ ବହୁତ ବଢ଼ିଆଁ ବଢ଼ିଆଁ ସୁଯୋଗ ବି ମିଲୁଛେ ସୁଯୋଗ ଇଟା ଯେ କିଏ କୁକୁଡ଼ା ଚାଷ କଲା କିଏ ମାଛ ଚାଷ କଲା କିଏ କଫି ସୋପ କ୍ୟାଫେ ଦେଇଛେ ମୁଁ ନିଜେ ଦେଖିଛେ ବହୁତଟି ଜାଗାରେ କ୍ୟାଫେ ସୋପ ମାନେ ଖୁଲା ହେଇଛେ ସେଥିରେ ମହିଳାମାନଙ୍କୁ ନିଯୁକ୍ତି ମିଲୁଛେ ତାକୁ ନିଜର କାମ କଲା ସମୟରୁ ବାହାର କରିକିରି ସେମାନେ ମାନେ କାମ୍ କରୁଛନ୍ ଆଉର ପଇସା ପତ୍ର ବି ରୋଜଗାର ମିଲୁଛେ ଆର ମିସନ ଶକ୍ତି ଦ୍ଵାରା ବହୁତ ଲୋକକୁ ତାହାକୁ ସୁବିଧା ହେଉଛେ କୁକୁଡ଼ା ଚାଷ ଛତି ଚାଷ ତା ପଛେ ବଡ଼ିତା ଉପରେ ତାପରେ ଇଏ ସମ୍ବଲପୁରୀ କପଡ଼ା ତାପରେ ଆମର ଡ୍ରେସ କପଡ଼ା ସିଲା ସୁଲି ବହୁତଟେ ଏମିତି ଜିନିଷ ଯେ ଯେନ୍ତାକି ମିସନ ଶକ୍ତିର ମା ଝିଅମାନଙ୍କୁ ରୋଜଗର କରିବା ଲାଗି ସକ୍ଷମ କରୁଛେଆଉ ତାଙ୍କର ସମୟଟା ବେକାର ନାଇଁ ଯିବାରକେ ସେ ସମୟରେ ସେମାନେ ନିଜର କାମ ନିଜର ପରିବାର ନିଜର ନିଜର ଇଣ୍ଡିପେଣ୍ଡେଣ୍ଟ ରହିବାରଟା ନିଜକୁ ନିଜକେ ଷ୍ଟ୍ରଙ୍ଗ ରହିବାରଟା ଶକ୍ତିଶାଳୀ ରହିବାରଟା ବହୁତଟି ଜିନିଷ୍ ସେମାନେ ନିଜୁ ନିଜକେ କରିପାରୁଛନ୍ ଇ ସ୍ଵୟଂସହାୟକ ଗୋଷ୍ଠୀ ଲାଗି ଆଉ ତାଙ୍କର ଭିତରେ ଆହୁରି ଗୋଟିଏ ଜିନିଷ ଡେଭଲପ୍ ହେଉଛି ଯେ ସେମାନେ ତାଙ୍କର ମାଝୀ ମାଝୀମାନଙ୍କର ଭିତରେ ତର୍କ ବିତର୍କ ଚାଲିଛି ଆର୍ ସେମାନେ କେମିତିକିରି ଆଗକେ ବଢ଼ମୁ ବୋଲିକିରି ବି ଚିନ୍ତା କରି ପାରୁଛଁ ଇସବୁ ଜିନିଷ ନାଇଁ ହୋଇ ପାରୁଥାଏ ଯିଏ ଯାହାର ଘରମାନଙ୍କୁ ରହି ଯାଉଥିଲେ କିନ୍ତୁ ସ୍ଵୟଂସହାୟକ ଗୋଷ୍ଠୀ ଲାଗି ହିଁ ତାର ମାନେ ସେମାନେ ଆଗକୁ କେମିତି ବଢ଼ବେ କେମିତିକିରି କମାବେ ଆଉରୁ ତାଙ୍କର ଟାଇମ ଖୋଲା ଟାଇମ ଖାଲି ଟାଇମରେ ସେମାନେ ନିଜେ ନିଜକେ ଯୋଗ ଯୋଗ ଦେବେ ଆର୍ ଇସବୁରେ ସେମାନେ ତାଙ୍କର ସମୟକୁ ଭଲ ଉପଯୋଗ କରୁଛନ ଆର୍ ସ୍ଵୟଂସହାୟକ ଗୋଷ୍ଠୀ ଏଥିଲାଗି ବହୁତ ବଢ଼ିଆଁ ଭୂମିକା ଗ୍ରହଣ କରିଛେ